ହ୍ୟାଲୋ ହଁ ଆପଣ ଫଟୋ ଷ୍ଟୁଡ଼ିଅରୁ କହୁଛନ୍ତି କି ଅଁ ମୋର କେତେଟା ପାସ୍ ସାଇଜ୍ ଫଟୋ ଦରକାର ଥିଲା ଏ କଲେଜ୍ ପିଲାଙ୍କ ପାଇଁ ତିରିଶ ଚାଳିଶ ପିଲା ସେମାନଙ୍କ ଫର୍ମ୍ ଫିଲ୍ଅପ୍ ହେବ ତ ସେଥିପାଇଁ ପାସ୍ ସାଇଜ୍ ଫଟୋ ଦରକାର ଗୋଟିଏ ଫଟୋକୁ କେତେ ନେଉଛନ୍ତି ତିନି ଚାରିଟା ଲେଖାଏଁ ଜଣଙ୍କୁ ଦରକାର ଫଟୋ ତିରିଶ ଚାଳିଶ ପିଲା ଅଛନ୍ତି ଜଣକୁ ତିନିଟା ଚାରିଟା ଲେଖା ଫଟୋ ଦରକାର ଅଁ ଆପଣ କଲରିଂ କଲର୍ ଫଟୋ କରୁଛନ୍ତି କି ପାସ୍ ସାଇଜ୍ର କଲର୍ ଫଟୋ ଉଁ ବ୍ଲାକ୍ ଆଣ୍ଡ୍ ହ୍ୱାଇଟ୍ ବି କରୁଛନ୍ତି ବ୍ଲାକ୍ ଆଣ୍ଡ୍ଟା କେତେ ନେଉଛନ୍ତି ବ୍ଲାକ୍ ଆଣ୍ଡ୍ ହ୍ୱାଇଟ୍ କେତେ ନେଉଛନ୍ତି ହଁ ହ ହେଉ ଭଲ ଟିକେ ଭଲ ଫଟୋ ଉଠୁଛି ତ ଭଲ କ୍ଲିୟର୍ ଆସିବ ତ ହଁ ଅ ହେଉ ଅଁ ହଁ ତିନି ଚାରିଟା ଲେଖାଁଏ ପିସ୍ ଦରକାର ଆଉ ନାହିଁ ତିନି ଚାରିଟା ଲେଖାଁଏ ପିସ୍ ହେଲେ ହେବ ତିନିଶହ ଚାଳିଶ ପିଲା ଅଛନ୍ତିନା କଲେଜ୍ରେ ହଁ ହଁ ହେଉ ମୁଁ ତାହାଲେ ହଁ ହଁ ହେଉ ଠିକ୍ ଅଛି ଏ ସତ୍ୟ ନଗର ଆସିଛି ଆଉ ହେଲା ଆଉ କ୍ୟାମେରା ପକାଇଛନ୍ତି ହଁ ହେଉ ହଁ ପିଲାସବୁ ହେଉ ଆପଣ ଆସିବେ ଟ୍ୟୁଟୋରିଆଲ୍ କ୍ଲାସ୍କୁ ସେଇଠିକି ଆସିବେ ସେଇଠି ଫଟୋ ଆଁ ହଁ ନା ଟ ଟ ଏଁ କ'ଣ କହିଲେ ଅ ଟାଇମ୍ ଚାରିଟା ଚାରିଟା ବେଳକୁ ଆସନ୍ତୁ

ହୁଁ ହୁଁ ହୁଁ ହୁଁ ମୁଁ ପିଲାଙ୍କୁ ମୁଁ ରଖିଛି ରହିଥିବେ ସେ ଚାରିଟାବେଳ ରହିଥିବେ ପିଲାସବୁ ଥିବେନା କୋଚିଂ ସେଣ୍ଟର୍ରେ ଥିବେ ଅଃ ଅ ହେଉ ଆପଣ ଆସନ୍ତୁ ଟିକେ ଆପଣ ମୁଁ ଆପଣ ମୁଁ ଆଉ କାହାକୁ ମୁଁ ଆଉ କାହାକୁ କହୁନି ଆପଣ ଯେମିତି ହେଉ ଆସିବେ ହଁ ହଁ ହେଉ ଠିକ୍ ଅଛି ହଁ ହଁ ଠିକ୍ ଅଛି